ଦିନ୍ ବେଲା ଯେତେଲେ ଆମେ ମାଛ ଧରି ଯାଇଁସୁ ସେତେଲେ ଗୋଟିଏ ଡଙ୍ଗାରେ ଜାଲ୍ ଟେଁଟା ଧରିକିରି ଯାଇସୁ ଯେତେଲେ ବଡ୍ ମାଛ ଦେଖେସୁଁ ଆର୍ ସେହିଟା ଯେତେଲେ ଆମ ଡଙ୍ଗା ପାସେ ବୁଲୁଥିସୀ ଆମେ ଟେଁଟା ମାରିକିରି ସେହିଟାକେ ଲଗାଇ ଦେସୁ ଆର୍ ଯେତେଲେ ଆମେ ବେଶି ଭିତରକେ ପଲାଇ ଯାଇସୁଁ ସେତେଲେ ଜାଲ୍ ପକାସୁଁ ଆର୍ ଜାଲ୍ ରେ ମାଛ ଧରସୁଁ ତା ସାଙ୍ଗେ ସାଙ୍ଗେ ଆମର ଇନେ ଗୋଟିଏ ବ୍ଲାଷ୍ଟିଂ ବୋଲି ମିଲସି ସେହିଟା ଫୁଟାଇକିରି ବି ବହୁତ୍ ମାଛ୍ ଧରସୁଁ ଇଟା ତ ଦିନ୍ ବାଲାର କଥା ଆମେ ରାତିରେ ବି ମାଛ ଧରି ଯାଇସୁଁ ଯାହାକେ ଆମେ ହୁଲା ବୋଲି କହିସୁ ଆର୍ ଇ ହୁଲା ବୋଲି ଗଲେ ଆମେ ରାତିରେ ଗୋଟିଏ ବଡ଼ ଲାଇଟ୍ ଜେଣ୍ଟା ଫୋକସ୍ ଲାଇଟ୍ ଜହଁ ଦିଶୁଥିବ ହେନ୍ତା ଲାଇଟ୍ ଟେ ଧରସୁଁ ଆର୍ ତାର୍ ସାଙ୍ଗେ ସାଙ୍ଗେ ଗୋଟିଏ ଖଲିଟେ ଧରସୁଁ ଆର୍ ମାଛ ଧଇଲେ ସେ ଖଲିରେ ଭରି ଦେସୁଁ ଜାର୍ ଫଳରେ ମାଛ୍ ଖଲିରୁ ଆଉ ବାହାରକେ ଭାଗି ନାଇ ପାରେ ଆର୍ ଆମେ ରାତିରେ ସେ ଲାଇଟ୍ ମାରି ମାରି ମାଛ୍ ଦେଖେସୁଁ ଆର୍ ଧରସୁଁ ତାର୍ ସାଙ୍ଗେ ସାଙ୍ଗେ ଗୋଟିଏ ଥପା ଧରିଥିସୁ ଯେନଥିରେ ମାଛ୍ ଖାପାର୍ ଲାଗି ଆମକୁ ସୁବିଧା ହେସି